ଆମର୍ ପର୍ବ ଅନୁସାରେ ପୁଶୁପନି ହେଉଛି ଅନ୍ୟତମ ସେଥିରେ ସମସ୍ତ ପରିବାର ସାମିଲ୍ ହୋଇ ହସଖୁସିରେ ପୁଶୁପନି ପାଳନ କରୁ ଆମ ଘରେ ସମସ୍ତ ସଦସ୍ୟ ମାନେ ନୂଆ ଜାମା ପିନ୍ଧି ସେମାନେ ତାଙ୍କର ପୋଷାକ ଧାରଣ କରି ମଲିମିଶି ଖାଦ୍ୟ ଗ୍ରହଣ କରନ୍ତି ପାଳନ କରିଥାନ୍ତି କାରଣ ସେଥିରେ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରାଯାଏ ଯେମିତି କ୍ଷୀରି ମଣ୍ଡା ଅରିଷା ମଆଦି ଇତ୍ୟାଦି ପିଠାମଡ଼ା ତିଆରି କରାଯାଏ ସେଥିରେ ସମସ୍ତ ଖାଏ ମଜାରେ ପାଳନ କରନ୍ତି ସେ ପର୍ବ ପାଳନ କରିସାରି ସମସ୍ତ ଖୁସିରେ ନାଚି ସେହି ଦିନଟା ଭଲରେ କଟାନ୍ତି ସେହି ଦିନ କଟାଇ ସାରିଲା ପରେ ସେଇ ମାନେ ନିଜ ନିଜର ମଧ୍ୟ ଭାଗ ବଣ୍ଟା ହୋଇ ଖୁସିରେ ରହନ୍ତି କାରଣ ପଶୁପୁନିରେ ସମସ୍ତ ପରିବାର ହସଖୁସିରେ ଯିଏ ଯାହା ସହିତ କାଲି ଗୁଲାଜ ଲାଗିଥିଲେ ବି ସମସ୍ତେ ମିଲିମିଶି ହୋଇ ସେଇ ପର୍ବ ପାଳନ କରନ୍ତି କାରଣ ପଶୁପୁନିରେ ସମସ୍ତେ ମିଲିମିଶି ଖାଇଲେ ପରିବାର ଆନନ୍ଦ ସମୟ ହୋଇଥାଏ କାରଣ ସେଥିରେ ପଶୁପୁନି ହେଉଛି ଆମର ଗୋଟେ ଭଲ ପର୍ବ ସେଥିରେ ସମସ୍ତ ପ୍ରକାର ପିଠାମଣ୍ଡା ତିଆରି କରାଯାଇଥାଏ ସେଥିରେ ଆମେ ଖାଇ ପିଇ ଖୁସିରେ ସେହି ଦିନଟା ଖଟାନ୍ତି ଆଉ ମଜାରେ ଆମେ ଘରକୁ ଫେରନ୍ତି କାରଣ ସେଥିରେ ସମସ୍ତ ପ ସଦସ୍ୟ ଖୁସି ହୁଅନ୍ତି ଓ ଖୁସିରେ ସମସ୍ତେ ନାଚି ଉଠନ୍ତି ହେଉଛି ଆମର ଗୋଟିଏ ଅନ୍ୟତମ ପର୍ବ ସେହି ପର୍ବରେ ଆମେ କୌଣସି ରାଗ ଋଷା ନରଖି ଆମେ ଅନେକ କଥାବାର୍ତ୍ତାରେ ଭଲରେ ଦିନଟା କଟାନ୍ତୁ ସେହି ଦିନ କଟି ସାରିଲା ପରେ ଆମେ ନିଜ ନିଜର ଜିନିଷ ସମସ୍ତଙ୍କ ସାଥିରେ ଭାଗ ବଣ୍ଟା ହୋଇ ଆମେ ଘରରେ ରୁହୁ ସେଇ ସଦସ୍ୟମାନଙ୍କୁ ସମସ୍ତଙ୍କୁ ସମ୍ମାନ ଛୋଟମାନଙ୍କୁ ସ୍ନେହ ମମତା ଦେଇ ଆମେ ତାଙ୍କୁ ଆଦର ବି ପାରନ୍ତି ପାଲି ସାରିଲା ପରେ ଆମେ ସମସ୍ତେ ସେଥିରେ ମଜିଯାଇ ଭଲରେ ଆମେ ଖାଦ୍ୟପେୟକୁ ଗ୍ରହଣ କରି ନିଜ ନିଜର ଘରରେ ରହି ଆମେ ଭଲରେ ଖାଆନ୍ତି